ମୁଁ ଗୋଟିଏ ପୁସ୍ତକ ବହିଟେ ପଢ଼ିଥିଲି ସେହି ପୁସ୍ତକର ନାମ ହେଉଛି ଅକୁହା କଥା ସେହି ପୁସ୍ତକଟି ପଢ଼ିବାକୁ ମୋତେ ବହୁ ଭଲ ଲାଗେ ଏବଂ ମୁଁ ସେହି ବହିଟି ବହୁତ ବାରମ୍ବାର ପଢ଼େ ସେହି ବହି ଉପରେ ଯଦି କିଛି ଫିଲ୍ମ ହୁଅନ୍ତା ତା'ହେଲେ ମୁଁ ଦେଖିବାକୁ ଯାଆନ୍ତି ଏବଂ ସେହି ବହିଟି ପଢ଼ିବାକୁ ବହୁତ ଆକର୍ଷଣୀୟ ମଧ୍ୟ ଲାଗେ